ପଶୁମାନଙ୍କ ଚରିବା ପାଇଁ ସବୁଜ ଗଛ ଆବଶ୍ୟକ ହୋଇଥାଏ କିନ୍ତୁ ଆମର ଏଠି ସବୁଜ ଗଛ ଉପଲବ୍ଧି ନାହିଁ କାହିଁକିନା ଚାରିଆଡ଼େ କଳକାରଖାନା ଇଣ୍ଡଷ୍ଟ୍ରି ଇତ୍ୟାଦି ସବୁ ନିର୍ମାଣ କରାଯାଇଛି ତାହା ଦ୍ୱାରା ସବୁ ଗଛ ପତ୍ର ସବୁ ଜଳିକି ପାଉଁଶ ହୋଇଯାଇଛି ଆମେ ସେଥିଲାଗି ଗୁହାଳରେ ଗାଈ ଗୋରୁମାନଙ୍କୁ ବାନ୍ଧିକି ରଖିଥାଉଁ ତାଙ୍କୁ କୁଚି କୁଣ୍ଡା ଇତ୍ୟାଦି ଆଣିକି ସବୁ ତାଙ୍କୁ ଖାଇବାକୁ ଦେଇଥାଉ ଘାସ କଟିକି ଦେଇଥାଉ ତାଙ୍କୁ ଘରେ ବାନ୍ଧିକି ରଖିଥାଉ ତାଙ୍କୁ ଯଦିବା ଆମେ ବାହାରକୁ କେଉଁ ଦିନ ଛାଡ଼ୁ ସେଠି ସେମାନେ ବିଭିନ୍ନ ଦୂଷିତ ଖାଦ୍ୟ ଆଉ ପ୍ଲାଷ୍ଟିକି ଜରି ଇତ୍ୟାଦି ସବୁ ଖାଇକି ବିଭିନ୍ନ ରୋଗରେ ମଧ୍ୟ ଶିକାର ହୁଅନ୍ତି ଆଉ କିଛି ଗୋରୁ ମଧ୍ୟ ମୃତ୍ୟୁବରଣ କରିଥାନ୍ତି ଆଉ ବାହାରକୁ ଛାଡ଼ିବା ଦ୍ୱାରା ବିଭିନ୍ନ ଗାଡ଼ି ଆକ୍ସିଡେଣ୍ଟ ହୋଇଥାଏ ଗୋରୁମାନେ ମରିଯାଇଥାନ୍ତି ଏଥି ଯୋଗୁ ବିଭିନ୍ନ ପରିସ୍ଥିତିର ସେମାନେ ସମ୍ମୁଖୀନ ହୁଅନ୍ତି ପଶୁମାନଙ୍କୁ ବହୁତ ଖରାପର ଦୂଷିତ ଜଳବାୟୁ ମଧ୍ୟ ପିଇଥାନ୍ତି ତାହା ଦ୍ୱାରା ଗୋରୁମାନେ ବହୁତ ରୋଗରେ ପୀଡ଼ିତ ହୋଇଥାନ୍ତି ଏହାଦ୍ୱାରା ଆମ ପରିବେଶ ପ୍ରଦୂଷିତ ହୋଇଥାଏ